ପୂର୍ବ ପୂର୍ବ ପାଣିରେ ଗଣେଶଣ ମୂର୍ତ୍ତି ବନାଏ ଓ କାଳୀ ମୂର୍ତ୍ତି ଆଉ କାଳୀ ମୂର୍ତ୍ତି ଗଣେଶ ଆଉ ସବୁ ପ୍ରକାର ମୂର୍ତ୍ତି ବି ବନେଇପାରିବ ମୁଁ ମୋ ସାଙ୍ଗରେ ସାଙ୍ଗସାଥି ବସିବ ବହୁତ ବି ମୂର୍ତ୍ତି ସାଙ୍ଗସାଥି ବନାନ୍ତି ମୋ ବହୁତ ସାଙ୍ଗସାଥି ମୋ ହେଲ୍ପ ବି କରନ୍ତେ ବେଶୀରେ ମତେ କୌଣସି ମୂର୍ତ୍ତି ବନବାକୁ ବହୁତ ହିଁ କୌଣସି ମୂର୍ତ୍ତି ବନେଇବାକୁ ବହୁତ ହିଁ ପସନ୍ଦ ଲାଗେ ମୁଁ ପ୍ରତିବର୍ଷ ପ୍ରତିବର୍ଷ କୌଣସି ମୂର୍ତ୍ତି ବନେଇ ବିକ୍ରି କରନ୍ତି ବିକ୍ରି କରୁଛେ ମଣିଷ କୌଣସି ଭାବରୁ ବନେଇବାକୁ ବହୁତ ଖୁସି ଲାଗେ କୌଣସି ମୂର୍ତ୍ତି ମୁଁ ମୋ ପିଲାବେଳକୁ ବହୁତ ଗଣେଶ ମୂର୍ତ୍ତି ବନାଉଥିଲି